ହ୍ୟାଲୋ ଆଜ୍ଞା ନମସ୍କାର ହଁ କୁହନ୍ତୁ ଆଜ୍ଞା ହଁ ଆପଣ ଆସିବେ ଆମର ଜଟଣୀ ଥାନା ଛକରେ ଆମର ଅଛି ଡ୍ୟାନ୍ସ୍ ସ୍କୁଲ୍ ସକାଳ ନଅଟାରୁ ବାରଟା ଏବଂ ଅପରାହ୍ନ ତିନିଟାରୁ ଛଅଟା ଖୋଲା ହେଉଛି ହଁ ଆମର ଶିଖା ହେଉଛି ଓଡ଼ିଶୀ ସମ୍ବଲପୁରୀ ଆଧୁନିକ ଆଉ ଇତ୍ୟାଦି ଶିଖା ହେଉଛି ଆଉ ହଁ ଗୀତ ବି ଶିଖା ହେଉଛି ସବୁ ପ୍ରକାର ଗୀତ ଆପଣ ଯେଉଁ ଘର ଭିତରେ ଶିଖିପାରିବେ ସବୁ ପ୍ରକାର ଶିଖା ହେଉଛି ହଁ ବାଦ୍ୟଯନ୍ତ୍ର ବି ଶିଖା ହେଉଛି ହଁ ଆଜ୍ଞା ପଠେଇ ଦେବେ କ'ଣ କହିଲେ ଆପଣ ଭଉଣୀଙ୍କର ଆଧାର କାର୍ଡ଼ ଯେଉଁ ପାସପୋର୍ଟ୍ ନେଇକି ଆସିବେ ଆଉ ପ୍ରଥମ ଆମର ଆଡ଼୍ମିସନ୍ ହେଉଛି ହଜାରେ ଆଉ ହଜାରେ ଟଙ୍କା ନେଇକି ଆସିବେ ଆଉ ମାସକୁ ମାସକୁ ମାସ ପାଞ୍ଚ ଶହ ଆଉ ଆସନ୍ତୁ ଆପଣ ଆସନ୍ତୁ ଆଗ ଆଡ଼୍ମିସନ୍ କରିସାରିଲା ପରେ ଯାହା ବୁଝିବା ଆଉ

ହଁ ହଁ ଆର୍ଟ୍ ଶିଖା ହେଉଛି ସବୁ ପ୍ରକାର ଆପଣ ଯାହା ସବୁ ଯେଉଁ ପ୍ରକାର ଶିଖି ପାରିବେ ସବୁ ପ୍ରକାର ଶିଖା ହେଉଛି ନା ନା ମୁଁ ଶିଖାଉଛି ଆଉ ଏକ୍ସଟ୍ରା ସାର୍ ସାର୍ ବାହାରୁ ଟିଚର୍ ଆସୁଛନ୍ତି ନଅଟାରୁ ବାରଟା ତିନିଟାରୁ ଛଅଟା ଆପଣ ଆସିବେ ନ ହେଲେ ସକାଳୁ ଆସିବେହେରି ନଅଟାରୁ ବାରଟା ହଁ ହଁ ବାହାରୁ ଆମର ଆସୁଛି ଟିଚର୍ ନା ଅଛନ୍ତି ଆମର ଛଅ ଜଣ ଖଣ୍ଡେ ଅଛନ୍ତି ଏଥିରୁ ଚାରି ଜଣ ସାର୍ ଦୁଇ ଜଣ ଦିଦି ଅଛନ୍ତି ମୋ ପ୍ରୋଗ୍ରାମ୍ ହେଉଛି ଆନୁଆଲ୍ ଡେ ହେଉଛି ଆନୁଆଲ୍ ଡେ ରେ ଯିଏ ମାନେ ଭଲ କରୁଛନ୍ତି ତାଙ୍କ ପାଇଁ ତାଙ୍କ ଦ୍ୱିତୀୟ ପ୍ରତିଯୋଗିତା ହେଉଛି ଯିଏ ପ୍ରାଇଜ୍ ହେଉଛି କ'ଣ କହିଲେ ମାସକୁ ଆପଣ ସପ୍ତାହକୁ ଦୁଇ ଥର ଆସ ସୋମବାର ଶୁକ୍ରବାର ହଁ ଆପଣ ଆସନ୍ତୁ ଯାହା କରିବା ଆପଣଙ୍କ ପାଇଁ ଆଉ ମାସକୁ ଆପଣ ପାଞ୍ଚ ଶହ ସମସ୍ତଙ୍କ ପାଇଁ ଏହି ସମାନ ଆଉ ଆପଣଙ୍କ ପାଇଁ କ'ଣ ରିହାତି ନାଇଁ ଜଣକୁ ପାଞ୍ଚ ଶହ ନା କ'ଣ କହିଲେ ଆପଣ ଆମ ପାଇଁ ସେ ସ୍କୁଲ୍ରେ ପଢ଼ିଲେ ଡିଷ୍ଟ୍ରିକ୍ଟ ଲେବଲ୍ରେ କମ୍ପିଟିସନ୍ ଅଛି ଡିଷ୍ଟ୍ରିକ୍ଟ ଲେବଲ୍ରେ ଖେଳିପାରିବେ ସ୍କୁଲ୍ରେ ସୁବିଧା ସୁବିଧା ଅଛି ଆପଣ ଆସନ୍ତୁ ଆସିଲେ କଥାବାର୍ତ୍ତା